ସାଧାରଣତଃ ଆମର ଛଅଟି ଋତୁ ଅଛି ସେଥିମଧ୍ୟରୁ ଆମେ ତିନୋଟି ଋତୁ ଅନୁଭବ କରୁଛୁ ଯେପରି ଖରା ଆଉ ବର୍ଷା ଶୀତ ଖରାଦିନେ ପ୍ରବଳ ଆଗ ଅପେକ୍ଷା ଏବେ ପ୍ରବଳ ଗରମ ହେଉଛି ଗରମ ହେବାରୁ ଲୋକମାନେ ବହୁତ ହନ୍ତସନ୍ତ ହେଉଛନ୍ତି ମଜୁରିଆ ମାନେ କାମକୁ ଯାଇପାରୁନାହାନ୍ତି ଘରେ ଲୋକମାନେ ତାଙ୍କର ଚଳିବାକୁ ଟିକେ ଅସୁବିଧା ହେଉଛନ୍ତି ତାପରେ ଖରାରେ ଲୋକ ଯେଉଁ ଜିନିଷ ବିକାବିକି କରିବାକୁ ଯାଆନ୍ତି ସେମାନେ ଖରାରେ ଲୋକମାନେ ବସିକି ବିକି ପାରୁନାହାନ୍ତି ଅଳ୍ପ ସମୟ ବିକିକି ପଳେଇଯାଉଛନ୍ତି ଖରାଦିନେ ଟିକେ ବହୁତ ଅସୁବିଧା ଭୋଗ କରିବାକୁ ପଡ଼ୁଛି ଆଉ ଆଉ ବର୍ଷା ଦିନେ ବର୍ଷାଟା ହେଲେ ଲୋକମାନେ ଫସଲ ସବୁ କରିପାରିବେ ଆମର ହେଉଛି ଏଇଟା ଫସଲ ଏରିଆ ଏହି ଫସଲରେ ଧାନ ମୁଗ ବିରି କୋଳଥ ଏମିତିକି ପନିପରିବା ସବୁ ପ୍ରକାର ବର୍ଷା ଦିନେ ହୋଇପାରେ ଆଉ ଯଦି ଅତ୍ୟଧିକ ବର୍ଷା ହେଲା ଧାନ ଧୋଇଯିବ ଗଛପତ୍ର ସବୁ ସଢ଼ି ଯିବ ଗଛ ପତ୍ର ସଢ଼ି ଗଲେ ଚାଷୀମାନେ ତାଙ୍କର କ୍ଷତି ସହିବେ ତେଣୁକରି ଅତ୍ୟଧିକ ବର୍ଷା ହେଲେ ଖରାପ ଆଉ ବର୍ଷା ବି ନହେଲେ ଖରାପ ତାପରେ ହେଲା ଶୀତ ଦିନ ଶୀତ ଦିନେ ଶୀତ ବି ଯଦି ନହବ ଆମକୁ ବହୁତ ପ୍ରକାର ରୋଗ ହେବ ଶୀତଟା ହେଲେ ଭଲ ଶୀତ ହେଲେ ଲୋକମାନେ ଟିକେ କ'ଣ ଘୋଡ଼ିଘାଡ଼ି ହେଇକରି ବସିବେ ଦେହଟା ବି ସୁସ୍ଥ ରହିବ ଆଉ ଶୀତ ବି ନହେଲେ ଦେହର ଜଳୀୟଅଂଶ ଟିକେ କମିଯିବ ତେଣୁ